ଆଜ୍ଞା ଆମେ ହେଉଛୁ ଗ୍ରାମାଞ୍ଚଳର ପିଲା ଏବଂ ଆମକୁ ନଈ ଏବଂ ପୋଖରୀରେ ରାାଧେଇବା ପାଇଁ ଆମକୁ ଭଲଲାଗେ ପହଁରିବାକୁ ଭଲଲାଗେ ତେଣୁ ଆମେ ସୁଇମିଂ ପୁଲ୍କୁ ଆଉ ଯେଉଁମାନେ ଡାଡ଼ି ଘର ଡାଡ଼ି ମମି ଘର ପିଲା ରହିଲେ ସେମାନେ ସୁଇମିଂ ପୁଲ୍ରେ ଗାଧେଇବାକୁ ତାଙ୍କୁ ଭଲ ତାଙ୍କୁ ଭଲ ଲାଗୁଥିବ କିନ୍ତୁ ଆମକୁ ଗାଁ ନଈ ନଈ ପୋଖରୀରେ ଗାଧେଇବାକୁ ଭଲଲାଗେ ତେଣୁ ଆମେ ଏମାନେ ନଈ ପୋଖରୀରେ ଗାଧାଉ ଏବଂ ଯେଉଁ ଆପଣ ବୃତ୍ତିଗତ ସନ୍ତରଣ କଥାକୁ କହିଲେ ବୃତ୍ତିଗତ ସନ୍ତରଣ ହେଉଛି ଆମେ ମାଛ ଧରୁ ମାଛ ଧରିବା ଜୋତ ଆମ ଜାଲ କେଉଁଠି ଝଟା ଲାଗିଗଲା କି କାଠ ଲାଗିଗଲା ତେଣୁ ଆମେ ପାଣି ଭିତରେ ବୁଡ଼ିକି ଯାଇ ତାକୁ ଛଡ଼ାଉ ଏବଂ ନଈରେ ବୁଡ଼ି ଯାଉଥିବା ଲୋକମାନଙ୍କୁ ଆମେ ଯାଇ ପହଁରିକି ଉଦ୍ଧାର କରୁ ତେଣୁକରି ଆମେ ଯାଇ ଉଦ୍ଧାର କରୁ ସେଉଁଠୁ ତାପରେ ଯେଉଁ ଆମର ଯେଉଁ ଗାଁରେ ପ୍ରତିଯୋଗିତା ହୁଏ ପହଁରିବା ପ୍ରତିଯୋଗିତା ଆମେ ଆଗ ପହଁରିକି ବୁଡ଼ିକି ଯାଇ ଆମେ ଆଗ ଫାଷ୍ଟ ହଉ ସେ ପ୍ରାଇଜ୍କୁ ଆମେ ଆଗ ନଉ ତେଣୁ ଆମକୁ ପହଁରିବାକୁ ଭଲଲାଗେ ନଈ ସମୁଦ୍ରରେ ଗାଧେଇବାକୁ ଭଲଲାଗେ ବହୁତ ଭଲଲାଗେ ତେଣୁକରି ପହଁରିବା ହେଉଛି ମୋ ହବି ମୋତେ ପହଁରିବାକୁ ବହୁତ ଭଲଲାଗେ ଆମ ଆମେ ଜାଲ ପକେଇଲା ବେଳେ ଜାଲ ଆମର କଣ୍ଟାରେ ପଶିଯାଏ ଛିଣ୍ଡିଯାଏ ଆମେ ତାକୁ ବୁଡ଼ାଗୁଡ଼ି କରିକି ଯାଇ ସେଗୁଡ଼ାକୁ ପହଁରିକି ପହଁରିକି ଆଣୁ ଏବଂ ଆମ ଗାଁରେ ଯେଉଁ ଛୋଟ ପିଲା ଅଛନ୍ତି ତାଙ୍କୁ ବି ଆମେ ପହଁରା ଶିଖାଉ ମାଛ ଧରା ଶିଖାଉ ସବୁକିଛି ଆମେ ତାଙ୍କୁ ଶିଖାଉ